ଆମର ବଲାଙ୍ଗୀର ଜିଲ୍ଲାନ ସମସ୍ତେ ଭଲ୍ ହିସାବରେ ଜଳବାୟୁ ଏବଂ ଋତୁର ଭଲ୍ ଉପଯୋଗ ନେଇକରି ସମସ୍ତେ ଭଲ୍ ହିସାବରେ ପଛନ୍ ଜଳବାୟୁ ପବନର ବି ବହୁତ ଭଲ୍ ଭାବରେ ଆମର ପ୍ରଭାବ ଏହିକରି ଭଲ୍ କରି ସମସ୍ତେ ଦୈନ ଜୀବନଟା ଯୋପନ୍ ଭଲ ହିସାବରେ ବ୍ୟବହାର କରିକି ଭଲ ହିସାବରେ ଅଛନ୍ ବର୍ଷାପାଗ ହଉ କିମ୍ବା ଶୀତ ଋତୁ ହଉ କିମ୍ବା ବାକି ଗ୍ରୀଷ୍ମ ହଉ କି ଖରା ବିଲ୍ ହଉ ସବୁକିଛି ଭଲ ଭାବେ ପ୍ରଭାବ ହେଇକରି ବର୍ଷାପାତି ବି ଭଲ୍ କରି ହେଇକରି ଜଳବାୟୁର କିଛି ବି ଅଭାବ ନି ହେଇକରି ସବୁ କିଛି ଭଲ ଭାବରେ ପ୍ରଚୁର ପରିମାଣରେ ବର୍ଷା ବି ହେଇକରି ଶୀତ ମାସେ ବି ତାମାନେ ବର୍ଷା ବି ଭଲ ପାଗ ଦେଇକରି ଆମର ଗଛ ଲତା ଠାରୁ ଅକ୍ସ ଆମର ପାଣି ପବନ ବି ର ବି ଭଲ ସୁବିଧା ହେଇପାରଛେ ଆରୁ ଭଲ ହିସାବରେ ମଣିଷ ବି ଭଲ ସେ ନିଶ୍ୱାସ ପ୍ରଶ୍ୱାସ କରିକରି ବାକି ଜୀବନଟା ସୁସ୍ଥ ସବଳ ହିସାବରେ କଟି ପାରୁଛି ଆମର ଦିହ ପାହାର ସୁସ୍ଥ ସବଳ ନେଇକରି ଜଳର ବ୍ୟବହାର କରିକରି ପାଣିର ବି ଭଲ ପ୍ରୟୋଗ ହେଇପାରୁଛି ଖରା ମାସ ଖରା ବି ବହୁତ ପରିମାଣରେ ହଉଛି ବର୍ଷା ବି ଭଲ୍ କରି ହେସି ଆଉଜି ପାନୀୟ ଜାଲ ବ୍ୟବହାର କରିକିରି ଜଲବାୟୁର ବ୍ୟବହାର କରିକିରି ଭଲ ଉପଭୋଗ କରିପାର୍ସୁ ଆଉ ବାକି ଜୀବନଟା ବି ଭଲକିରି ସୁସ୍ଥ ସବଳ ହେଇକରି କଟିପାର୍ସି ବର୍ଷା ବଲେ ବର୍ଷା ହେ ବି ବହୁତ ଭଲ ପା ପାଗ ମେଘର ମେଘର ପାଗ ବି ଭଲ୍ କରି ରଖିକରି ବର୍ଷା ବି ମଝିରେ ମଝିରେ ହେସି ଖରା ବି ଭଲ ସେ ହେସି ଶୀତ ମାସେ ଶୀତ ବି ଭଲ ହେସି ଆରୁ ଭଲକରି ପାଣିପାଗ ବି ଭଲ୍ ରଖ୍ସି ବେଶୀ ଗୁବୁ ନେଇକି ବେଶୀ ଥଣ୍ଡା ନେଇହି ତାମାନେ ବେଶି ଖରା ବି ନେଇକି ବେଶି ବର୍ଷା ବି ନି ଠିକ୍ ମଜ ମଜକିଆ ସବୁ ମାସରେ ସବୁ ଜିନିଷର ପ୍ରଭାବ ହେଥିସି ତେଣୁକରି ମଣିଷ ଜୀବନ ଟିକେ ସୁଖ ଶାନ୍ତିରେ କଟବାର୍କେ ମିଲ୍ସି ଜଳବାୟୁର ବି ଭଲ୍ ବ୍ୟବହାର ଭଲ ଉପଯୋଗ କରିପାରସୁଁ